ଆମ ଗାଁର ବୟସ୍କ ଲୋକ ବା ଜେଜେମାନେ କଥା ହେବାର ମୁଁ ଶୁଣିଛି ଯେ କି ମହୁମାଛି କାମୁଡ଼ିଲେ ପ୍ରାୟତଃ କିରୋସିନ ତେଲ ଢ଼ାଳି ଦିଅନ୍ତି ଫୁଲି ଯାଇଥିଲେ ସେଥିରେ ମନ୍ଦାର ପତ୍ରକୁ ବାଟିକିନା ସେଥିରେ ଲଗେଇ ଦିଅନ୍ତି ତାପରେ ତଃ ମହୁମାଛି କାମୁଡ଼ିଲେ ଯେଉଁ ମାଟି ଯେଉଁ ବନ ମାଟି ଯେଉଁ ତାକୁ ଆଣିକି ଲଗେଇ ଦେଇଥାଏ କିନ୍ତୁ ମହୁମାଛି କାମୁଡ଼ିଲେ ଆଉ ତ ନବରତ୍ନ ତେଲ ବି ଲଗେଇ ଦେଇଥାନ୍ତି କାମୁଡ଼ିଲେ ବି ବହୁତ କଥା କଥା ହୁଅନ୍ତି କିନ୍ତୁ ଆଉ ତ